ହଁ ଭାଇ କିଏ କହୁଥିଲେ ହଁ ହଁ ଆଜ୍ଞା ମୁଁ ଏଇ କହୁଛି ଭାଇ

ନାଇଁ ସେଇଟା କଲେ ତ ଭଲ ହେବ ଭାଇନା କାହିଁକିନା ଯେହେତୁ ଆପଣଙ୍କର ଜମି ଆମ ଜମି ପାଖାପାଖି କି ନାଇଁ ତେଣୁ ବା ବାଡ଼ଟା ଆମକୁ କମ୍ ଖର୍ଚ୍ଚ ଲାଗିବ ଆପଣ ଯେଉଁ ପ୍ଲାନଟା ଭାବିଛନ୍ତି ଯେଉଁ ବିଷୟ ବସ୍ତୁଟା ଚିନ୍ତା ରଖିଛନ୍ତି ସେହି ଜିନିଷଟା କଲେ ଅତି ଉତ୍ତମର କଥା ହେଲେ ବାଇଗଣ ଚାଷଟା ଯେ କରିବା ବୋଲି ଆପଣ କହୁଛନ୍ତି ହେଲେ ଆପଣ ବାଇଗଣ ଚାରା ପକେଇଛନ୍ତି କି କଣ କରିଛନ୍ତି ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ

ହଁ ଭାଇ କୁହନ୍ତୁ

ହଁ ହଁ ହଁ ହଁ ହଁ ହଁ ଠିକ୍ ଅଛି ଭାଇନା ଠିକ୍ ଅଛି ଭାଇନା ଆପଣ କେତେ ବେଳେ ସମୟ ଯଦି ହେବ ତାହେଲେ ଆପଣ ମାନେ ଆପଣ ଯାଇକି ଫୁଲବାଣୀ ଯେଉଁ ଆମର ଜଗନ୍ନାଥ ନର୍ସରି ସେଇଠୁ ଆପଣ ଭଲ ହାଇବ୍ରିଡର ବାଇଗଣ ମଞ୍ଜି ଧରିକି ଆସନ୍ତୁ ଆଉ ମୁଁ ଟିକେ ଇଆଡ଼େ ତ କାମରେ ଅଲଗା କାମରେ ବ୍ୟସ୍ତ ଅଛି ଆଉ ସେ ଚାରା ଟା ଆଣିକରି ବିଶୋଧନ କରିକିରି ଆପଣ ସେ ମଞ୍ଜି ଟା ବିଶୋଧନ କରିକି ଚାରାରେ ଟିକେ ପକେଇଥାନ୍ତୁ ପକେଇଲା ପରେ ତାପରେ ହେଲେ ହଁ ହଁ ନାଇଁ ସେ ହଁ ନାଇଁ ସେ କଥା ତ ଠିକ୍ କଥା ଭାଇ ହଁ ହଁ ହଁ ହଁ ହଁ ହଁ ହଁ

ହଁ ହଁ ହଁ ହଁ ହଁ ଠିକ୍ ଅଛି ଭାଇନା ହଁ ହଁ ନାଇଁ ଠିକ୍ କଥା ସେଇଟା ତେଣୁ ହଁ ତେଣୁ ଆମର ତ କେନାଲ ପାଣି ଦେବା ପାଣିରେ ତ କୌଣସି ଅସୁବିଧା ଆମର ତ ଯାହା ହେଲେ ବି ମଟରରେ ହଁ ମଟରରେ ହେଉ କିମ୍ବା ଆମର ଯେଉଁ କିରୋସିନୀ ମଟରରେ ହେଉ ସେହି ମଟର ଦ୍ଵାରା ସେଇଟା କାର୍ଯ୍ୟକ୍ରମ କରିବା କିନ୍ତୁ ମେନ୍ କଥା ହେଲା ଭାଇ ବାଢ ବାଢ ତ ଆଜିକାଲି ଜଙ୍ଗଲରେ ଯାହାହେଲାଣି ଅଭାବ ତେଣୁ ହଁ ହଁ ହଁ ହଁ ଏଇ ଯେଉଁ ଆମର ତାର ଜାଲି ଦେଉଛନ୍ତି ମଝିରେ ମଝିରେ କଣ ଏଇ ଯେଉଁ ଆମର ମେଢା ପୋତିକି ଏ ସେ ତାର ଜାଲି ଦେଇକି ବାନ୍ଧିକି ଇଏ କଲେ ଭଲ ହେବ ଗୋରୁଗାଈ ନ ପଶିଲେ ତ ପ୍ରଥମେ ତ ଗୋରୁଗାଈ ନ ପଶିଲେ ଆମର ଚାଷଟା ନିଶ୍ଚିତ ଭଲ ହେବ ଆଉ ହଁ ହଁ ହଁ ହଁ ନାଇଁ ନାଇଁ ନାଇଁ ନାଇଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ

ହଁ ହଁ ହଁ ହଁ ନାଇଁ ନାଇଁ ସେଇଟା ଯେଉଁ କଥା ଆପଣ କହୁଛନ୍ତି ଠିକ୍ କଥା କହୁଛନ୍ତି ଯେ ହେଲେ ଆମେ ବାଇଗଣ ଯଦି ଲଗେଇବା ହେଲେ ଫୁଲବାଣୀ ନେବା ନା ଖଜୁରୀପଡ଼ା ନେବା ଇଏ ଏ ବିକ୍ରି ଖଜୁରୀପଡ଼ା ପାଖଟା ହେଲେ ଖଜୁରୀପଡ଼ାରେ ତ ଫେର୍ ରେଟ୍ ମିଳିବନି

ହଁ ହଁ ହଁ ହଉ ଭାଇ ଠିକ୍ ଅଛି ଏତିକିରେ ମୁଁ ରହିଲି ଆଉ ଟିକେ ଅଲଗା କାମରେ ବ୍ୟସ୍ତ ଅଛି କଥାବାର୍ତ୍ତା ପରେ ହେବା ହଉ ନମସ୍କାର